ଆମ ଗ୍ରାମରେ ଗୋଟିଏ ସଂକୀର୍ତ୍ତନ ଦଳ ଅଛି ଯେଉଁ ଦଳରେ କି ସଂକୀର୍ତ୍ତନ ମଣ୍ଡଳୀ ତାଙ୍କୁ କୁହାଯାଏ ଏବଂ ଏଇ ସଂକୀର୍ତ୍ତନ ମଣ୍ଡଳୀ ଆମର ପ୍ରତ୍ୟେକ ଦିନ ସନ୍ଧ୍ୟା ସାତଟାରୁ କୀର୍ତ୍ତନ ଶିଖା ହୁଏ ଏବଂ ସେଇ କୀର୍ତ୍ତନ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଗାଁ ଗାଁକୁ ଯାଉଛେ ଏଭଳିକି ପ୍ରତ୍ୟେକ ବିଭିନ୍ନ ପ୍ରକାର ଜିଲ୍ଲା ଅନ୍ୟ ଜିଲ୍ଲାକୁ ବି ଆମେ ଯାଉଛେ ସେଇ କୀର୍ତ୍ତନ ମଣ୍ଡଳୀରେ ମୄଦଙ୍ଗ ହାରମୋନିଅମ ଝାଲେରୀ ଅଛି ସମସ୍ତେ ଏକତ୍ରିତ ହୋଇ ଆମେ ସେଇ ସଂକୀର୍ତ୍ତନ ଶିଖୁ ଏବଂ ବିଭିନ୍ନ ଲୋକମାନଙ୍କୁ ମଧ୍ୟ ବିଭିନ୍ନ ପିଲା ଆମ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସେ ସଂକୀର୍ତ୍ତନ ମଣ୍ଡଳୀର ସମସ୍ତଙ୍କୁ ଶିକ୍ଷା ଦିଆଯାଏ ଏବଂ ଶିକ୍ଷା ଦାନ ପରେ ସବୁ ଅଭିଜ୍ଞତା ବହୁତ ସେଥିରୁ ପାଆନ୍ତି ଏବଂ ଆମେ ଯାଉଛୁ ପ୍ରତ୍ୟେକ ଗାଁ'କୁ ପ୍ରତ୍ୟେକ ସହରକୁ ସଂକୀର୍ତ୍ତନ କରିବା ପାଇଁ ଏବଂ ଆମ ଗାଁ'ରେ ପ୍ରତ୍ୟେକ ବର୍ଷ ହୋଲି ପୂର୍ଣ୍ଣିମା ଦିନ ହୋଲି ଦିନ ଆମର ଗୋଟିଏ ବହୁତ ବଡ଼ ଫ୍ୟାକ୍ସନ ହୁଏ ଯେଉଁଥିରେ କି ବହୁତ ଦଳ ଆସନ୍ତି ଏବଂ ଆମ ସଂକୀର୍ତ୍ତନ ଦଳ ମଧ୍ୟ ସେହି ସବୁ କୀର୍ତ୍ତନ ମଣ୍ଡଳୀ ସବୁ ସମସ୍ତେ ମିଶିକି ସେ ରାତି ଦିନ ଚବିଶ ପ୍ରହର ନାମ ଯଜ୍ଞ କରାଯାଏ ଏବଂ ସେଥିରୁ ଆମର ଛୋଟ ଛୋଟ ପିଲାମାନେ ମଧ୍ୟ ସେହିଥିରୁ ଶିକ୍ଷା ଲାଭ କରିକି ଆଜି ସେମାନେ ଚାରିଆଡ଼େ ନାମ ବିଖ୍ୟାତ କରିଛନ୍ତି ସମସ୍ତଙ୍କର ସହାନୁଭୂତି ସମସ୍ତଙ୍କର ସହଯୋଗ ରେ ଆଜି ସଂକୀର୍ତ୍ତନ ମଣ୍ଡଳୀ ଆମର ଚାରିଆଡ଼େ କ୍ଷାତି ଅର୍ଜନ କରିଛି ସମସ୍ତେ ଆମେ ଯାଉଛୁ ପ୍ରତ୍ୟେକ ଗାଁ' କୁ ପ୍ରତ୍ୟେକ ସହରକୁ ପ୍ରତ୍ୟେକ ବର୍ଷ ଆମେ ସଂକୀର୍ତ୍ତନ କରିବା ପାଇଁ ଯାଉଛୁ